ଆମେ ନିଜର କୁକୁଡ଼ା ଫାର୍ମ କି ଗାଈ ଫାର୍ମ ହେଉ ଆମକୁ ସରକାର ଏଇଭଳି ଲୋନ୍ ଦେଇକି କୁକୁଡ଼ା ଫାର୍ମ କରିଥିବାରୁ ଆମେ ଅନେକ ସୁବିଧା ଉପଭୋଗ କରିଥାଉ କାଳିଆ ଯୋଜନା ଭଳି ଯୋଜନା ପାଇଁ ଦୁଇ ହଜାର ଟଙ୍କା ପାଇଁ ଲୋକମାନେ ବହୁତ ଉପକୃତ ହୋଇଥାନ୍ତି ନିଜେ ବିହନ କିଣିବା କି ଧାନ ଫସଲ କରିପାରେ କି ସାର କିଣିପାରେ ବହୁତ ଖର୍ଚ୍ଚ ହୋଇଥାଏ ପଇସା ସରକାର ଏହି ଯୋଜନା କରି ଲୋକମାନଙ୍କୁ ବହୁତ ଉପକୃତ କରିଅଛନ୍ତି